ହଁ ଶିକ୍ଷା କାରଣରୁ ଗ୍ରାମାଞ୍ଚଳ ଲୋକ ସହରାଞ୍ଚଳ ଲୋକଙ୍କ ଠାରୁ ଶିକ୍ଷା ଅନୁସାରେ ବହୁତ କମ ପଛୁଆ ରହୁଛନ୍ତି ଏବଂ ଗ୍ରାମାଞ୍ଚଳ ଲୋକଙ୍କ ତୁଳନାରେ ସହରାଞ୍ଚଳ ଲୋକ ସବୁ ଶିକ୍ଷା ଅନୂଯାୟୀ ଆଗୁଆ ଅଛନ୍ତି ସିଏ ସବୁ ମାନେ ପାଠ ପଢ଼ାରେ ବହୁତ ଆଗୁଆ ଅଛନ୍ତି ତାଙ୍କୁ କଥା କହିବା ଷ୍ଟାଇଲରେ ସହର ଷ୍ଟାଇଲ ମାନେ ବହୁତ ଆଗୁଆ ଅଛି ଗ୍ରାମାଞ୍ଚଳ ଲୋକ ତାଙ୍କ ନିଜ ପରିବାର ପୋଷଣ ପୂରଣ ପାଇଁ ପାଠ ପଢ଼ା ପଢ଼ି କରି ପାରନ୍ତିନି ଏବଂ ଗ୍ରାମାଞ୍ଚଳରେ ଶିକ୍ଷାନୁଷ୍ଠାନ ଏତେ ଗୁଡ଼ିଏ ନଥାଏ ସହରାଞ୍ଚଳରେ ବହୁତ ଗୁଡ଼ାଏ ଶିକ୍ଷାନୁଷ୍ଠାନ ଥାଏ ଏବଂ ସହରାଞ୍ଚଳ ଲୋକ ସବୁ ଶିକ୍ଷା ଗ୍ରହଣ କରି ପାରନ୍ତି ସିଏ ନିଜ ପଇସା ପତ୍ର ଥାଏ ସେହି ପଇସା ପତ୍ର ଖର୍ଚ୍ଚ କରିକି ନିଜର ପଢ଼େଇ ପାରନ୍ତି ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ପଇସା ପତ୍ର ଏତେ ନଥାଏ ସେ ବି ପଇସା ପତ୍ର ଖର୍ଚ୍ଚ କରି ପଢ଼ି ପାରନ୍ତି ନାହିଁ